ପ୍ରଶିକ୍ଷଣ ପ୍ରକ୍ରିୟା ସମୟରେ ମୋତେ କରାଟେରେ ହାତରେ ଏବଂ ଗୋଡ଼ରେ ବଡ଼ ଆଘାତ ଲାଗିଥିଲା ଯାହାଫଳରେ କି ମୁଁ ସାର୍ ଙ୍କ ଉପରେ ରାଗିଯାଇଥିଲି ଏବଂ କହିଥିଲି କି ଏସବୁ କରିବିନି ବୋଲି କିନ୍ତୁ ସାର୍ ନ ରାଗିକି ମୋତେ ବୁଝାଇଥିଲେ କି ନାହିଁ ଯେତେ ଯାହାହେଲେ ବି ଜୁଡ଼ୋ କରାଟେରେ ଏସବୁ ଲାଗିବା ସ୍ୱାଭାବିକ ଯାହାକି ଆମର ଆଗକୁ ମଧ୍ୟ ଆମକୁ ନିଜର ନିଜ ସୁରକ୍ଷା ପାଇଁ ସେସବୁ ସୁରକ୍ଷା ନିଜ ସୁବିଧା ପାଇଁ ଏସବୁ ଶିଖିବା ନିହାତି ଦରକାର